ଜମିଜମାର ସମାଧାନ ଯେଉଁ ସମାଧାନ ହେଇଥାଏ ତାହାର ମାଧ୍ୟମ ହେଲା ଆମେ ଆରଆଇଙ୍କୁ ପ୍ରଥମେ ଡକେଇଥାଉ ଏବଂ ତାଙ୍କ ମାଧ୍ୟମରେ ପ୍ରଥମେ ସେ ଯେଉଁ ଗଣ୍ଡଗୋଳ ଉପୁଜିଥିବା ଜମିର ମାପଚୁପ କରିଥାଉ ଯଦି ଦେଖିଲୁ ମାପଚୁପରେ ଉଭୟ ଦଳ ଉଭୟ ଯଦି ସମାଧାନ ହୋଇଗଲା ତା'ହେଲେ ଆଉ କିଛି ଦରକାର ପଡ଼ିନଥାଏ ଏବଂ ଯେଉଁଠି ସମାଧାନ ନହୋଇପାରିଲା ତା'ପରେ ଆମେ ବାଧ୍ୟ ହୋଇ ପୋଲିସ ପାଖରେ ଆମର ଦରଖାସ୍ତ କରିଥାଉ ପୋଲିସ ଆସି ତାକୁ ଦେଖା ଚାହାଁ କରିଥାଏ ଏବଂ ଅନ୍ୟ ତାଙ୍କ ମାଧ୍ୟମରେ ଏହି ସମାଧାନ ହେବା ପାଇଁକି ବାଟ ଖୋଲିଯାଏ ଏବଂ ଏହା ଏ ସୁରୁଖୁରୁରେ ହେଲା ବୋଲି ଲୋକମାନଙ୍କର ଭରସା ରହିଛି ଆଉ ତେଣୁ କରିକିରି ଗୋଟିଏ ହେଲା ଆମ ଆରଆଇଙ୍କ ପାଖରେ ପହଞ୍ଚୁ ଏବଂ ଆରଆଇ ଯଦି ତାକୁ ସମାଧାନ କରିନପାରିଲେ ତାହେଲେ ପୋଲିସର ସହାୟତା ନେଇ ୟାକୁ ସମାଧାନ କରିବାର ବାଟ ମିଳିଥାଏ